ମୁଁ ଗୋଟାଏ ମେଳାକୁ ବୁଲିବାକୁ ଯାଇଥିଲି ସେଇ ମେଳାରେ ମତେ ଗୋଟେ ବଡ଼ ଦୋକାନ ଦେଖାଗଲା ତ ମୁଁ ସେଇଠି ଗଲି ଡ୍ରେସ୍ ଦେଖିଲି ତ ସେଠିରେ ଡ୍ରେସ୍ ମୋତେ ବହୁତ ଦାମ୍ କହିଲା ମୁଁ ସେଠାରୁ ଆସିଲି ଆଉ ଗୋଟେ ଛୋଟ ଦୋକାନକୁ ମୁଁ ଚାଲିଗଲି ସେଇଠି ମୋତେ କମ୍ ଦାମ୍ର ଡ୍ରେସ୍ ଦେଖାଇଲା ମୋତେ କପଡ଼ା ଭଲ ଲାଗିଲା ଏବଂ ଅଳ୍ପ ପଇସାରେ ବି ମୋତେ ମିଳିଲା ମୁଁ ସେ ଡ୍ରେସ୍ ନେଇକି ଘରକୁ ଆସିଲି ମୋ ଘରଲୋକ ଦେଖି କହିଲେ ଏ ଡ୍ରେସ୍ ବେଶୀ ଦିନ ଯିବନି ମୁଁ କହିଲେ ମୋତେ ଡ୍ରେସ୍ ବହୁତ ଭଲ ଲାଗିଲା ହେଲେ ସେ ଡ୍ରେସ୍ ପିନ୍ଧିବାରୁ ବହୁତ ଦିନ ଗଲା ବହୁତ ଦିନ ଯିବା ପରେ ମୋତେ ଲାଗିଲା ମୁଁ ଆହୁରି ଗୋଟାଏ ଡ୍ରେସ୍ କିଣି ଆଣି ପିନ୍ଧିବି ମତେ ସେ କମିକା ଡ୍ରେସ୍ ଆଉ କମିକା ଦୋକାନ ବହୁତ ଭଲ ଲାଗେ ବଡ଼ ବଡ଼ ଦୋକାନରୁୁ ଆଣିବା ଅପେକ୍ଷା ଛୋଟ ଦୋକାନଠୁ ଆଣିଲେ ବହୁତ ଭଲ ଲାଗୁଛି